ମୁଁ ଛୋଟ ହୋଇଥିଲି ମୋ ଭାଇ ବି ଛୋଟ ହୋଇଥିଲା ଆଉ ଆମେ ସେତେବେଳେ କିଛି ବି ଜାଣିନଥିଲୁ ମୋ ବୋଉ ମୋ ବାପା ସମସ୍ତେ ଥିଲେ ସମସ୍ତେ ମାମୁଁଘର ଯାଇଥିଲେ ସେତେବେଳେ ଆମେ ତ କିଛି ଶିଖିନଥିଲୁ କି ଜାଣିନଥିଲୁ ରୋଷେଇବାସ କିଛି ବି ଜାଣିନଥିଲୁ ହେଲେ ଏକୁଟିଆ ଥିଲୁ ସେଥିପାଇଁ ଏକା କରି ଖାଇବାକୁ ବାଧ୍ୟ ରୁଟି କରିଥିଲୁ ରୁଟି ତ ଆସେନି ଚକଡ଼ା ବି ପାଣିଆ ହୋଇଗଲା ଆଉ ବେଲା ସିଧା ହେଲାନି ସେମିତି ସେକି କଞ୍ଚା ସେକିଲୁ ହେଲାନି ସେମତି ଭାବିଲୁ ବୋଉ ଯେତେବେଳେ କରିଦଉଥିଲା ଆମେ ତାକୁ କେତେ କଥା କହୁଥିଲୁ ଏଇଟା ବଙ୍କା ହେଲା ଏଇଟା ସିଝିଲାନି ହେଲେ ନିଜେ କଲୁ କିଛି ନ ଆସିଲା ବୋଲି ଭାବିଲୁ କି ଆମେ ତ ଶିଖିନୁ ଅନ୍ୟ କତରୁ ଶିଖିଲେ ଆମେ ଜାଣିବୁ ତାକୁ କାଇଁ କହିଲୁ ହେଲେ ଆମେ ରୁଟି କଲୁ ସେମତି କଷ୍ଟମର୍ସରେ ଡ଼ାଲମା ବି କଲୁ ଡ଼ାଲମାଟା ସିଝିନଥିଲା ବାଧ୍ୟ ହୋଇକିନା ସେମିତି ଆଡ଼ଜଷ୍ଟ କଲୁ ଯେମିତି ଛୁଙ୍କ କଲୁ ତାକୁ ଗରମ ପାଣି ବି ହାତରେ ପଡ଼ିଗଲା ହେଲେ ଶିଖିଲୁ ଆସ୍ତେ ଆସ୍ତେ କରୁ କରୁ ସବୁକିଛି ଶିଖିଲୁ ଏମିତି ଦୁଇ ଜଣ ଭାବିଲୁ କି ତାଙ୍କ ପାଖରେ ଆମେ ଅଝଟ କରୁଥିଲୁ ସେମାନେ ଏମିତି କରିଦେଉଛନ୍ତି ସେମିତି କରିଦେଉଛନ୍ତି ଆମେ ନିଜେ କଲୁ ବୋଲି ଜାଣିଲୁ କି କେତେ କଷ୍ଟ ହୁଏ ଆଉ କେତେ ବି ଇଏ ହୁଏ ଆମେ ବି ଦୁଷ୍ଟ ହଉ ସବୁ ଜିନିଷ ଭାଙ୍ଗିଦିଉ ଆମର ଜିନିଷ ଯେତେବେଳେ ଭାଙ୍ଗିଯିବ କି ଯାହା ବି ହୋଇଯିବ ଆମେ ଜାଣିପାରୁ କି ଆମେ ତାଙ୍କର ଭାଙ୍ଗି ଦଉଥିଲୁ ତାଙ୍କ ମନଟା କେତେ ଦୁଃଖ ହଉଥିଲା ଆମ ଜିନିଷଟା ଭାଙ୍ଗିଲା ବୋଲି ଆମ ମନଟା କଷ୍ଟ ହେଲା ଆମେ କିଛି ଶିଖିଲୁ ଆଉ ଜାଣିଲୁ ଅନ୍ୟକୁ କହୁଥିଲୁ ହେଲେ ଯେତେବେଳେ ବଡ଼ ହେଲୁ ସେତେବେଳେ ଜାଣିଲୁ ଶିଖିଲୁ କି କି ତାଙ୍କୁ କହୁଥିଲୁ ଆମେ ଏବେ କେମିତି ଚଳିବାକୁ ପଡ଼ୁଛି କେମିତି ଅନ୍ୟଠୁ ଶିଖିକିନା ଶିଖୁଛୁ